ମୁଁ ଯେତେବଳେ ଗୋଟିଏ ପ୍ରତିଯୋଗିତାକୁ ଯାଇଥିଲି ସେଠି କୌଣସି ଏକ ଗୀତ ଗାଇଲି ସେଠି ମୋତେ ଗୀତ ଗାଇବାରେ ତ୍ରୁଟି ହେଲା ଆଉ ସେଠି କିଛି ମୁଁ ସମୟ ରହିଗଲି ଏବଂ ମୁଁ କିଛି ସମୟ ପରେ ମୁଁ ଗୀତ ଗାଇବାକୁ ଚେଷ୍ଟା କଲି ଏବଂ ଭଲ ଗୀତ ଗାଇଲି